ହଁ ବର୍ତ୍ତମାନ ଦେଖିବେ ତ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବହୁତ ଭଲ୍ ହିସାବେ ଚାଲିଛି ଆମ ଓଡ଼ିଶା ଗୋଟେ ପର୍ଯ୍ୟଟନ ବହୁତ ବଡ଼ ସ୍ଥଳୀ ବହୁତ ପ୍ରକାରର ସ୍ଥାନ ଅଛି ଯାହାକୁ ଆପଣ ବୁଲିପାରିବେ ଭ୍ରମଣ କରି ଏକ୍ସପ୍ଲୋର୍ କରିବା ଯାହା ଆମକୁ ଆମର ପୂର୍ବ ଓଡ଼ିଶାରେ ବହୁତ ଭଲ ଭଲ ଜାଗା ଅଛି ଯାହା ଏବେ ବହୁତ ପରିପୂର୍ଣ୍ଣ ଜନଗହଳି ବର୍ଷସାର ରହିଛି ଆମ ଭୂଗୋଳ ଭୂମିକା ହିଁ ରହିଛି ଓଡ଼ିଶାର ପ୍ରତି କି ଆମେ ଗୋଟଏ ଉପକୂଳବର୍ତ୍ତୀ ଅଞ୍ଚଳରେ ଆମର ଓଡ଼ିଶା ଅଛେ ତ ସେଠାରେ ଆମେ ଯଦି ସି ବିଚ୍ ଆମକୁ ଗୋଟେ ମିଳିଯାଉଛି ବୁଲିବା ପାଇଁ ଯଦି ପୁରୀ ପୁରୀର ବେଳାଭୂମି ସେ ଆକର୍ଷଣ କରୁଛିି ତା'ପରେ ଯେଉଁ ଆମ କୋଣାର୍କ ସେଇ ଚନ୍ଦ୍ର ଭାଗା ନଦୀ କୂଳରେ ଅବସ୍ଥିତ ତ ସେଠାରେ ଚନ୍ଦ୍ର ବିଚ୍ ଭିତରେ ଥାଇ କୋଣାର୍କ ମନ୍ଦିର ଦେଖିପାରିବା ତା'ପରେ ଯେଉଁ ଆମର ଆମର ନନ୍ଦନକାନନ ଅଛି ସେ ଗୋଟିଏ ଭଲ୍ ପରିଜନସ୍ଥଳୀ ଯାହାକୁ ଆମେ ଜଙ୍ଗଲ ଅଛି ତ ସେଠାରେ ପର୍ଯ୍ୟଟନ ଆକର୍ଷଣ କରି ସେଇଟାକୁ ଯାଇପାରିବା ଆଉ ତା'ପରେ ଆମର ପୁରୀ ଜଗନ୍ନାଥ ଅଛି ଯାହା ପୁରୀ ବେଳାଭୂମି ଦେଖିବେ ତ ସେଇଟା ପୁରୀ ଜଗନ୍ନାଥକୁ ଦେଖିବାକୁ ଆସିବେ ତ ସେଇଟା ଗୋଟେ ଆକର୍ଷଣ ରହିଯାଉଛି ଆଉ ତା'ପରେ ଆମେ ଦେଖିବା ତ ଯେଉଁ ଚିଲିକା ଚିଲିକାର ଯେଉଁ ଭୌଗଳିକ ସ୍ଥାନ ଅଛି ତ ସେଠାରେ ଯେନ୍ କେତେ ପ୍ରକାରର ହଜାର ହଜାର ଜାତିର ପକ୍ଷୀମାନେ ଆସନ୍ତି ନିଜର ବର୍ଷକୁ ବର୍ଷ ଧରି ଥିଲା ତ ସେଇଟା ଗୋଟେ ଆକର୍ଷଣୀୟ ସ୍ଥଳୀ ହେଇଯାଉଛି ଆମ ପାଖେ ଯେଉଁ ନଦୀ ନାଳ ଇତ୍ୟାଦି ଅଛି ତ ସେଇଟା ଗୋଟେ ଗୋଟେ ଆମର ଲାଭ ହେଉଛି କି ପର୍ଯ୍ୟଟମାନଙ୍କୁ ଆକର୍ଷଣ କରିବା ଆଉ ଆମର ବିଭିନ୍ନ ସ୍ଥାନ ମାନେ ଯେଉଁଠିକି ଆମର ଝରଣା ବେଳାଭୂମି ଦେଉମାଳି ପର୍ବତ ଅଛି ଭୈରବୀ ପାଣି ଯେଉଁ ଆମର ଉତ୍ତପ୍ତ ଆମର ଜଳ ଦେଖିବା ପାଇଁ ଆସନ୍ତି ବୋଟ୍ଟେ ଓଡ଼ିଶାର କି ଯେଉଁ ହୀରାକୁଦ ନଦୀ ବନ୍ଧ ଅଛି ସେଇଟା ଗୋଟେ ଆମ ଭୌଗୋଳିକ ଭୂମିକା ଗ୍ରହଣ କରି ସେ ଆମ ଆକର୍ଷଣ କରିବା ପାଇଁ ପର୍ଯ୍ୟଟନ ଓଡ଼ିଶାକୁ ଆସିବା ପାଇଁ